ଆମର ମାଆଙ୍କ ମନ୍ଦିର ଅଛି ମାଆଙ୍କର ବହୁତ ଆମର ପ୍ରତ୍ୟକ୍ଷ ମାଆ ଯେ ଡ଼ାକିଲେ ଓ କରନ୍ତି ତାଙ୍କର ସିଦ୍ଧେଶ୍ୱର ପରିଡ଼ା ଆମର ଜଗତସିଂହପୁର ସେ ମାଆଙ୍କ ଦୟାରୁ ଆଜି ଓଡ଼ିଆରେ କାବ୍ୟ ମହାଭାରତ କାବ୍ୟ ଲେଖିଥିଲେ ପ୍ରଥମେ ଆଉ ତାଙ୍କର ଆଜି ସାରା ବିଶ୍ଵରେ ତାଙ୍କୁ ଆଜି ସମସ୍ତେ ଜାଣନ୍ତି ଏବଂ ମାଆଙ୍କର ଆଶୀର୍ବାଦ ବହୁତ ଯାହା ଉପରେ ରହିବ ସମସ୍ତେ ମାଆ ତାଙ୍କ କଣ୍ଠରେ ବିଜେ ହୁଅନ୍ତି ଯେତେ ମାନେ ଗୀତିକାର ଯେତେ ସବୁ ମାନେ ଆମର ଗାୟକ ସମସ୍ତେ ଆସି ପ୍ରଥମେ ମାଆଙ୍କର ଭିକ୍ଷା ନିଅନ୍ତି ତେଣୁ ମାଆ ତାଙ୍କ କଣ୍ଠରେ ବିରାଜମାନ ହେଲେ ସେମାନେ ସବୁ କାର୍ଯ୍ୟରେ ସବୁ କାର୍ଯ୍ୟ କ୍ଷେତ୍ରରେ ସେମାନେ ଉତ୍ତୀର୍ଣ୍ଣ ହୁଅନ୍ତି କି ସବୁଥିରେ ତାଙ୍କର ତାଙ୍କ କାର୍ଯ୍ୟରେ ଅଗ୍ରସର ହୁଅନ୍ତି ତେଣୁ ମାଆଙ୍କର ବହୁତୁ ଅଛି ଯାନିଯାତ୍ରା ବର୍ଷକରେ ତାଙ୍କର ବିଶେଷ କରି ଯୋଉ ପଣା ସଂକ୍ରାନ୍ତି ଆମର ହୁଏ ଝାମୁଖେଳ ପଣା ସଂକ୍ରାନ୍ତିରେ ଝାମୁଖେଳରେ ମାଆଙ୍କର ଆଶୀର୍ବାଦରୁ ନିଆଁରେ ଚାଲନ୍ତି ରାଉଳମାନେ ତାଙ୍କ ଆଶୀର୍ବାଦରୁ ନିଆଁରେ ସେମାନେ ଚାଲନ୍ତି ତାଙ୍କ ପାଦ କିଛି ବି ହୁଏନି ତେଣୁ ମାଆଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ମାଆଙ୍କର ବହୁତ ମାନେ ସମସ୍ତଙ୍କ ଉପରେ ତାଙ୍କର ଆଶୀର୍ବାଦ ଆଉ ମାଆଙ୍କର ବିଖ୍ୟାତ ତାଙ୍କର ମାଆ ସାରଳା ମାଆ ବୋଲି ଆମର ପୃଥିବୀ ବିଖ୍ୟାତ